ମୁଁ ମୋର କ୍ୟାରିଅର ଗୋଟିଏ ପ୍ରାଇଭେଟ୍ କମ୍ପାନୀରୁ ଆରମ୍ଭ କରିଛି ପ୍ରାଇଭେଟ୍ କମ୍ପାନୀରେ ମୁଁ ପ୍ରଥମେ କୋଡ଼ିଏ ବର୍ଷ ତଳେ ଗୋଟିଏ ହେଲ୍ପର କାମ ଆରମ୍ଭ କରିଥିଲି କିଛି ବର୍ଷ ହେଲ୍ପର କାମ କରିବା ପରେ କିଛି ଉନ୍ନତି ଘଟିଲାକି ମୁଁ ଗୋଟିଏ ମିସ୍ତ୍ରୀର କାମ ଆରମ୍ଭ କଲି ମିସ୍ତ୍ରୀ କାମ କିଛି ବର୍ଷ ପରେ ଗୋଟିଏ ସୁପରଭାଇଜର କାମ ଆରମ୍ଭ କଲି ମୁଁ ଚାହୁଁଛି ଭବିଷ୍ୟତରେ ପୁଣି ଏଇ ସୁପରଭାଇଜରକୁ ନେଇକି ମୋ କମ୍ପାନୀକୁ ମୁଁ ଭଲ କାମ ଦେଖେଇବି କମ୍ପାନୀ ମୋର ଉପରେ ଆଗ୍ରହ ହେବ କି ନାଇଁ ଦୁଇ ପଇସା ମୋର ଅଧିକା ବଢ଼େଇବ କି ଦୁଇ ପଇସା ପାଇଁ ଖଟୁଛେ ଦୁଇ ପଇସା ଅଧିକ ମିଳିଲେ ବି ଭଲ ଆଉ କିଛି ପୋଷ୍ଟ ପୋଷ୍ଟ ଉପରେ କିଛି ସିନିଅର ସୁପରଭାଇଜରିଂ କରିପାରିବି କି କମ୍ପାନୀ ପାଇଁ ଇନଚାରଜିଂ କାମ କରିପାରିବି ସେତିକି ମୋର ମଧ୍ୟ ଆଗ୍ରହ ଅଛି ମୁଁ ସେହି ସନ୍ଧାନରେ ଆଗକୁ ବଢ଼ି ଚାଲିଛି ମୁଁ ମୋର ନିଜକୁ ଏତିକି ଇଏ ଜଣାପଡ଼ୁଛି କି ମୁଁ ଆଗକୁ ମଧ୍ୟ ଇନଚାରଜିଂ ପୋଷ୍ଟ କାମ କରିପାରିବି